ଓଡ଼ିଶାର ଲୋକମାନେ ବହୁତ ଧାର୍ମିକ ସେମାନେ ଯେତେବେଳେ ଯାତ୍ରା କରିବାକୁ ଯାଆନ୍ତି ନିଶ୍ଚିତ ଗୋଟେ ଧାର୍ମିକସ୍ଥଳକୁ ଯାଇଥାନ୍ତି ଆମ ଅଞ୍ଚଳରେ ଲୋକମାନେ ମଧ୍ୟ ଧାର୍ମିକସ୍ଥଳ ଯାଇଥାନ୍ତି ଯେମିତି ପୁରୀ ଜଗନ୍ନାଥ ହେଉଛନ୍ତି ସର୍ବଧାମ ପ୍ରତୀକ ଏବଂ ଜଗନ୍ନାଥ ସଂସ୍କୃତି ସାରା ବିଶ୍ଵରେ ପରିଚିତ ପୁରୀ ଗଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଜାଗା ବୁଲିଥାନ୍ତି ସମୁଦ୍ରରେ ଗାଧୋଇଥାନ୍ତି ଏହାଫଳରେ ସେମାନଙ୍କ ଦେହ ମନ ପବିତ୍ର ହୋଇଗଲା ବୋଲି ଭାବନ୍ତି